ଆଜ୍ଞା ଯେଉଁ ମୁଁ ଯେଉଁ କ୍ୟାବ ବୁକ୍ କରିଥିଲି ଯେଉଁ ଯିବା ପାଇଁ ପୁରୀ ମୁଁ ସେଇଟା ଆଜ୍ଞା କ୍ୟାନସେଲ୍ ହେଇଗଲା ମୁଁ ସେଠିକି ଆଉ ଯିବି ନାହିଁ ତ ମୁଁ ଯେଉଁ କ୍ୟାବ୍ ଟିକି ବୁକ୍ କରିଥିଲି ମୁଁ ସେଇଟା କ୍ୟାନସେଲ୍ କରିଦବାକୁ ଚାହୁଁଛି ତ ଆପଣ ଯେଉଁ କ୍ୟାନସେଲ୍ କରିଦେଇଛି ମୁଁ ସେ ଅ ଯେଉଁ କ୍ୟାବ୍ ଟିକୁ ବୁକ୍ କରିଥିଲି ମୁଁ ସେ ତାର ପୁରା ପ୍ରାଇସ୍ ଥିଲା ପାଞ୍ଚ ହଜାର ଟଙ୍କା ତୋ ଆପଣଙ୍କୁ ଯେଉଁ ମୁଁ ଆଡ଼ଭାନ୍ସ ଦେଇଥିଲି ଦୁଇ ହଜାର ଟଙ୍କା ମତେ ସେଇ ଦୁଇ ହଜାର ଟଙ୍କା ଆପଣ ଫେରସ୍ତ କରିଦିଅନ୍ତୁ ମୁଁ ତ ଏବେ ଯିବି ନାହିଁ କ୍ୟାନସେଲ୍ କରିଦେଇଛି ତ ମୁଁ ଆପଣଙ୍କୁ ଯେଉଁ ଆଡ଼ଭାନ୍ସ ଟା ପେମେଣ୍ଟ କରିଥିଲି ମତେ ସେ ଆଡ଼ଭାନ୍ସ ଟାକୁ ମତେ ଫେରସ୍ତ କରିଦିଅନ୍ତୁ ଯେଉଁ ଆପଣ ମତେ ମୋ ଫୋନପେ ରେ କିମ୍ବା ମୋର ପେଟିଏମ୍ ରେ କିମ୍ବା ଗୁଗଲପେ ରେ କେଉଁଥିରେ ବି ଆପଣ ପେମେଣ୍ଟ କରି ପାରିବେ ଏହି ନମ୍ବର ରେ ଅ କାହିଁକିନା ମୁଁ ଯାଇପାରିବା ଯାଇପାରିବି ନାହିଁ ଶାରୀରିକ ଭାବରେ ସେଥିପାଇଁ ଆପଣ ମତେ ଅନଲାଇନ୍ ପେମେଣ୍ଟ ଟିକୁ କରିବାକୁ ଟିକେ ଚେଷ୍ଟା କରନ୍ତୁ